ଗୀତାଞ୍ଜଳି ହୋଟେଲ ତ କଲ୍ କରିଥିଲି କାରଣ ମୁଁ ଯେଉଁ ଖାଇବା ଅର୍ଡ଼ର କରିଥିଲି ସେଇ ଅର୍ଡ଼ର କ୍ୟାନସେଲ୍ କରିବାକୁ ଚାହୁଁଛି କ୍ୟାନସେଲ୍ କରି କରିବାର କାରଣ ଯେଉଁ ଖାଇବା ମୋ ପାଖକୁ ଆସିଛି ତ ସେଇଟା ମାନେ ଯେଉଁ ଦେଖାଯାଉଛି ଯାହାକି ସେଇଟା ବାସି ପ୍ୟାକିଙ୍ଗ ଭଲ ନାହିଁ ତ ସେଥିପାଇଁ ମୁଁ ଅର୍ଡ଼ର କ୍ୟାନସେଲ୍ କରିବାକୁ ଚାହୁଁଛି ତ ବାସି ଖାଇବା ଏମତି ଭଳିଆ ଏଇ ଭଳିଆ ଖାଦ୍ୟ ମୁଁ ଖାଇପାରିବିନି ତ ସେଥିପାଇଁ ସେ ଖା ଅର୍ଡ଼ର କ୍ୟାନସେଲ୍ କରୁଛି